ରୋଷେଇ କରିବା ପାଇଁ ଅନେକ ଲୋକଙ୍କର ପସନ୍ଦ ହୋଇଥାଏ ସେମାନେ ନିଜ ପରିବାରକୁ ଅନେକ ସୁସ୍ବାଦୁ ବ୍ୟଞ୍ଜନ ରୋଷେଇ କରି ଖାଇବାକୁ ଦେଉଥାନ୍ତି ସେମାନେ ମଧ୍ୟ ନିଜ ବନ୍ଧୁବାନ୍ଧବ ହେଉ କିମ୍ବା କୌଣସି ସାଙ୍ଗସାଥୀ ଆସନ୍ତୁ କିମ୍ବା କୌଣସି ପଡ଼ୋଶୀ ମାନଙ୍କୁ ଭୋଜନ କରି ଦେବାକୁ ପଡ଼ୁ ମାଁ ମାନେ ବହୁତ ସଂଖ୍ୟକ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ରୋଷେଇ କରିଥାନ୍ତି ସେତେବେଳେ ତାଙ୍କୁ ବହୁତ ଖୁସି ଲାଗିଥାଏ ରୋଷେଇ କରିବା ପାଇଁ ଅନେକ ବୈଜ୍ଞାନିକ ଯୁଗରେ ଗ୍ରାଇଣ୍ଡର୍ ଆଉ ମିକ୍ସଚର୍ ଗ୍ରାଇଣ୍ଡର୍ ଇତ୍ୟାଦି ଅନେକ ପ୍ରକାର ରୋଷେଇ ଉପକରଣରେ କରିବାକୁ ପଡ଼େ କାରଣ ନିଜେ ରୋଷେଇ କରି ଖାଇବା ଠାରୁ ଲୋକମାନେ କୁ ଖୁଆଇବାକୁ ବହୁତ ଭଲ ଲାଗିଥାଏ ଆଉ ଲୋକମାନେ ମଧ୍ୟ ଖାଦ୍ୟର ବହୁତ ପ୍ରଶଂସା କରିଥାନ୍ତି ଆମ ଓଡ଼ିଆମାନଙ୍କ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ ମାଛ ମାଂସ ଚିକେନ ଅଣ୍ଡା ମିକ୍ସଚର୍ ତରକାରୀ ଡାଲି ସନ୍ତୁଳା ଭଜା ପାମ୍ପଡ଼ ଇତ୍ୟାଦି ଅନେକ ପ୍ରକାରର ରୋଷେଇ ମଧ୍ୟ ଖାଇବାକୁ ମିଳିଥାଏ କିନ୍ତୁ କିନ୍ତୁ ରୋଷେଇର ଅନୁଭୂତି କହିଲେ କହିଲେ ନ ସରେ କାରଣ ବହୁତ ମାଁ ମାନେ ନିଜେ ଅନ୍ୟ ଲୋକମାନଙ୍କୁ ଖୁଆଇବାକୁ ପସନ୍ଦ କରିଥାନ୍ତି ଆଉ କିଛି ମାଁ ମାନେ କାହାକୁ ଦବା ପାଇଁ ପସନ୍ଦ କରିନଥାନ୍ତି କିନ୍ତୁ ନିଜେ ସମସ୍ତଙ୍କୁ ଖୁଆଇବାକୁ ମୋତେ ବହୁତ ଭଲ ଲାଗିଥାଏ ରୋଷେଇର ଅଭିଜ୍ଞତା ବହୁତ ଅଛି ବାସ୍ ଏତିକି କହିବାକୁ ପଡ଼ୁଛି ଯେ ରୋଷେଇ ରୋଷେଇ କି ଦ୍ରୁତ ଗତି କି ଦ୍ରୁତ ଗତିରେ ଆଗକୁ ନବା ପାଇଁ ବିଭିନ୍ନ ପ୍ରକାରର ବୈଜ୍ଞାନିକ ଉପକରଣ ସାହାଯ୍ୟ କରିଥାଏ କାରଣ ଆଗରୁ ଲୋକମାନେ ସ୍ତ୍ରୀ ଲୋକମାନେ ଗ୍ରାଇଣ୍ଡର୍ ନଥିଲା ଶିଳରେ ଶିଳରେ ବାଟଣ ବାଟି ରୋଷେଇ କରିବାକୁ ପଡ଼ୁଥିଲା କିନ୍ତୁ ଏବେ ବହୁତ ସୁବିଧା ହୋଇଯାଇଅଛି ଗ୍ରାଇଣ୍ଡର୍ ଆସି ଯାଇଅଛି ଗ୍ରାଇଣ୍ଡରରେ ବାଟଣ ବାଟି ରୋଷେଇ କରୁଅଛନ୍ତି ଗ୍ୟାସ୍ରେ ରୋଷେଇ କରୁଛନ୍ତି ତେଣୁ ଲୋକମାନଙ୍କୁ ଆଉ ଅଧିକା କଷ୍ଟ କରିବାକୁ ପଡ଼ୁନାହିଁ ବହୁତ ସୁବିଧାରେ ସେମାନେ ରୋଷେଇ କରି ପରସୁଛନ୍ତି